ତିନି ତିନି ଦୁଇ ହଜାର ଚବିଶ ଦୁଇ ଛଅ ଦୁଇ ହଜାର କୋଡ଼ିଏ ଚାରି ପାଞ୍ଚ ଦୁଇ ହଜାର ଉଣେଇଶ ଛଅ ତିନି ଦୁଇ ହଜାର ଅଠର ସାତ ଆଠ ଦୁଇ ହଜାର ସତର